ହ୍ୟାଲୋ

ହଁ ହଉ କେତେବେଳେ ଦେଖିବ ହଁ ହଁ ହଁ ହଁ ଚାରି ଆଉ

ହଁ ହଁ ହଉ ହଉ ହ୍ୟାଲୋ ହ୍ୟାଲୋ ହଁ ହଁ

ହ ହଉ ହଉ

ହ ହଉ